ପଚିଶି ଫେବୃଆରୀ ଦୁଇ ହଜାର କୋଡ଼ିଏ ଏଗାର ମାର୍ଚ୍ଚ ଦୁଇ ହଜାର ଅଠର ଅଠର ଜାନୁଆରୀ ଦୁଇ ହଜାର ସତର ଦଶ ଜାନୁଆରୀ ଦୁଇ ହଜାର ଉଣେଇଶି ବାଇଶି ମେ ଦୁଇ ହଜାର ବାଇଶି